ହ୍ୟାଲୋ ହଁ ରାହୁଲ ଅଟୋର କଲ୍ ଲାଗିଛି ଆଚ୍ଛା ଶୁଣନ୍ତୁ ଆପଣଙ୍କଠାରୁ ଯେଉଁ ମୁଁ ଅଟୋଟା ବୁକ୍ କରିଥିଲି ଏବଂ ସେ ଅଟୋର ଯେଉଁ ଡ୍ରାଇଭର୍ ଆସିଲା ମୁଁ ଅଧଘଣ୍ଟା ୱେଟ୍ କଲି ପୁଣି ହେଲେ ମଧ୍ୟ ଡ୍ରାଇଭର୍ ଠିକ ଟାଇମ୍ରେ ଆସିଲା ନାହିଁ ମୋର ଟ୍ରେନ୍ ଥିଲା ଏଗାରଟା ରେ କିନ୍ତୁ ଆପଣଙ୍କ ଡ୍ରାଇଭର୍ ଆସିଲା ଏଗାରଟା ଅଧେରେ ତେଣୁକରି ମୁଁ ଯେଉଁ ରେଳ ଷ୍ଟେସନ୍ରେ ପହଁଚିଲି ମୋର ଟ୍ରେନ୍ ମଧ୍ୟ ପଳେଇଥିଲା ତେଣୁକରି ମୋତେ ମୋର ପଇସା ମୋତେ ରିଟର୍ନ ଦରକାର କାରଣ ମୁଁ ମୋର ସମାନ ଟାଇମ୍ରେ ଯାଇପାରିଲି ନାହିଁ ହଁ ଆଜ୍ଞା ଆଜ୍ଞା ଶୁଣନ୍ତୁ ଆପଣଙ୍କ ଡ୍ରାଇଭର୍କୁ ମୁଁ ଆଉ ଘଣ୍ଟାଟିଏ ପୂର୍ବରୁ ଆସିବା ପାଇଁ କହିଥିଲି କିନ୍ତୁ ଆପଣଙ୍କର ଅଟୋ ଡ୍ରାଇଭର୍ ଠିକ ଟାଇମ୍ରେ ଆସିଲା ନହିଁ ଯାହା ହଁ ହଁ ଠିକ ଟାଇମ୍ରେ ନା ନା ସେ ଆସିଲାନି କେଉଁ ଟାଇମ୍ରେ ଆସିଲା ଏଗାରଟା ଅଧେରେ ଆସିଲା ମୋର ଟ୍ରେନ୍ ଥିଲା ଏଗାରଟାରେ ଆଜ୍ଞା ହଁ ହଁ ମୁଁ ତାକୁ ପେମେଣ୍ଟ ମଧ୍ୟ ଫୁଲ କରିଦେଇଥିଲି ଏବଂ ସେ ପେମେଣ୍ଟ ମଧ୍ୟ ମୋର ଫୁଲ ନେଇଗଲା ତେଣୁକରି ମୁଁ ମୋର ପେମେଣ୍ଟ ରିଟର୍ନ ଚାହେଁ ଯେହେତୁ ମୋର ଟ୍ରେନ୍ ମଧ୍ୟ ପଳେଇଲା ଏବଂ ମୁଁ ମୋର ଗାଡ଼ି ଯାଇପରିଲି ନହିଁ ଆଜ୍ଞା ଆଜ୍ଞା ଯଦି ସିଏ ସମାନ ଟାଇମ୍ରେ ଆସିଥାନ୍ତେ ମୋତେ ସମାନ ଟାଇମ୍ରେ ପହଞ୍ଚେଇ ଦେଇଥାନ୍ତେ ମୁଁ ଭଡ଼ାଟା ମଧ୍ୟ ଦେବାରେ ମୋତେ ବହୁତ ଖୁସି ଲାଗିଥାନ୍ତା କିନ୍ତୁ ମୋତେ ମୋର ସମାନ ଟାଇମ୍ରେ ପହଞ୍ଚେଇଲା ନାହି ମୋ ଟ୍ରେନ୍ ମଧ୍ୟ ମିସ୍ ହେଇଗଲା ପଳେଇଲା ତ ମୁଁ ଏବେ କ'ଣ କରିବି ଆପଣ କୁହନ୍ତୁ ହଁ ତେଣୁକରି ମୁଁ ମୋର ହଁ ମୁଁ ମୋର ପଇସା ରିଟର୍ନ ଚାହେଁ ଏବଂ ମୁଁ କ୍ୟାନ୍ସଲ୍ କରିବା ପାଇଁ ଚାହେଁ ଆଜ୍ଞା ହଁ ଡ୍ରାଇଭର୍କୁ କୁହନ୍ତୁ ଆପଣ ମୋର ପଇସା ରିଟର୍ନ ମୋତେ ଦେଇ ଦେବେ ଏବଂ ମୁଁ ମୋର ଘରକୁ ପୁଣିଥରେ ପଳେଇବି ଆଜ୍ଞା ହଁ ତାଙ୍କେ ମୋଋ ପେମେଣ୍ଟ ନେଇସାରିଛନ୍ତି ତେଣୁକରି ମୁଁ ପେମେଣ୍ଟ ନେବା ପାଇଁ ଚାହେଁ

ଧନ୍ୟବାଦ